ଆମ ଦୈନନ୍ଦିନ ବାର୍ତ୍ତାଳାପରେ ମଧ୍ୟ ଆମେ କେତେଗୁଡ଼ିଏ ଖଣ୍ଡବାକ୍ୟ ବ୍ୟବହାର କରୁ ଯଥା ଯାଉଥିବାବେଳେ ଆମେ ଗାଧୋଉଥିବାବେଳେ ସେ ଖାଉଥିବାବେଳେ ଆମେ ଆସୁଥିବାବେଳେ ଏଗୁଡ଼ିକ ଖଣ୍ଡବାକ୍ୟ ଆଉ କେତେଗୁଡ଼ିଏ ରୂଢ଼ି ଆମେ ଦୈନନ୍ଦିନ ଜୀବନରେ ମଧ୍ୟ ବ୍ୟବହାର କରୁ ଯଥା ଫମ୍ପା ମାଠିଆର ଶବଦ ବେଶି ଆଉ ଗୋଟିଏ ହେଉଛି ଚାଲି ନଜାଣି ବାଟର ଦୋଷ ତା' ଛଡ଼ା ଆମେ ଘରୋଇ ଘରୋଇ ଘରୋଇ ଘରେ ମଧ୍ୟ ଥିଲାବେଳେ ମା'ମାନେ ବାପାମାନେ ମଧ୍ୟ ବିଭିନ୍ନ ପ୍ରକାର ରୂଢ଼ି ପ୍ରୟୋଗ କରି ଆମକୁ ଉପଦେଶ ଦେଇଥାନ୍ତି